ଖୋର୍ଦ୍ଧା ଜିଲ୍ଲାରେ ଜଳବାୟୁ ଉଷ୍ମ ଜଳବାୟୁ ଏହାର ତାପମାତ୍ରା ଅଧିକାଂଶ ଚାଳିଶ ଡିଗ୍ରୀରୁ ବୟାଲିଶ ଡିଗ୍ରୀ ପର୍ଯ୍ୟନ୍ତ ରହିଥାଏ ତେଣୁ ଖରାଦିନେ ଅଧିକ ଗରମ ଅନୁଭୂତ ହୁଏ ଖରାଦିନେ ଅଧିକ ଗରମ ଅନୁଭୂତ ହେବା ଦ୍ୱାରା ଲୋକମାନେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ଘରୁ ଲୋକମାନେ ଘରୁ ବାହାରକୁ ବାହାରି ପାରନ୍ତି ନାହିଁ ଯେଉଁମାନେ ଘର କାର୍ଯ୍ୟ ପାଇଁ ବିଭିନ୍ନ କାର୍ଯ୍ୟ ପାଇଁ ବାହାରକୁ ବାହାରନ୍ତି ସେମାନେ ହାତରେ ଛତା ଏବଂ ଥଣ୍ଡା ପାଣି ଧରି ବାହାରକୁ ବାହାରି ଥାଆନ୍ତି ବିଭିନ୍ନ ରାସ୍ତା ଘାଟରେ ପାଣି ଜମି ରହୁଥିବାରୁ ଖରାଦିନେ ପାଣି ଗୁଡ଼ିକ ଶୁଖି ଯାଇଥାଏ ଏବଂ କୂଅ ପୋଖରୀ ଇତ୍ୟାଦିରୁ ପାଣି ଶୁଖିଯିବା ଦ୍ୱାରା ଲୋକମାନେ ବିଭିନ୍ନ ପ୍ରକାର ହଇରାଣ ହରକତ ହୋଇଥାନ୍ତି ଯାହାଦ୍ୱାରା ଗ୍ରୀଷ୍ମ ଦିନେ ଅଧିକ ଖରା ଏବଂ ଗରମ ଖରା ଏବଂ ଗରମ ହୋଇଥାଏ ବର୍ଷାଋତୁ ଅଧିକାଂଶ ବର୍ଷା ହୋଇଥାଏ ଶୀତ ଋତୁରେ ଅଧିକାଂଶ ଶୀତ ଅନୁଭୁତ ହୋଇଥାଏ କାରଣ ଏହା ପଥୁରିଆ ଜାଗା ଏବଂ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଗ୍ରୀଷ୍ମ ଦିନରେ ପଥୁରିଆ ଶୀଘ୍ର ଗରମ ହୋଇଥାଏ ପଥର ଗୁଡ଼ିକ ବିଭିନ୍ନ ପ୍ରକାର କାରଣରୁ ଗରମ ହୋଇଥାଏ ଦିନରେ ପଥୁରିଆ ଶୀଘ୍ର ଗରମ ହୋଇଥାଏ ତେଣୁ ଘରୁ ଲୋକମାନେ ପଦାକୁ ବାହାରି ପାରନ୍ତି ନାହିଁ ଏବଂ ଖରା ଗ୍ରୀଷ୍ମ ଦିନେ ଖୋର୍ଦ୍ଧା ଜିଲ୍ଲାରେ ଅଧିକ ଅଧିକ ଉଷ୍ମ ଅନୁଭୁତ ହୋଇଥାଏ